ଖେଳ ବିଭିନ୍ନ ବିଭିନ୍ନ ଉପାୟରେ ଆମ ଜୀବନରେ ସକାରତ୍ମକ ଭାବନା ଆଣିଥାଏ ଖେଳ ଦ୍ବାରା ଆମେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାରର ଉପଯୋଗ ପାଇଥାଉ ଆମ ଅଞ୍ଚଳରେ କିଛି ଆମ ଅଞ୍ଚଳରେ କିଛି ଯୁବପିଢ଼ି ଭଲ ଉପାୟରେ ଖେଳି ଜିଲ୍ଲା ଭଲ ଉପାୟରେ ଖେଳି ଜିଲ୍ଲାସ୍ତରରେ ଭାଗ ନେଇଛନ୍ତି ଏହି ଯୁବପିଢ଼ିଙ୍କୁ ଦେଖି ଆମ ଅଞ୍ଚଳର ଲୋକମାନେ ଆମ ଅଞ୍ଚଳର ଲୋକମାନଙ୍କ ମନରେ ସାମଗ୍ରିକ ଗୁଣବତ୍ତାର ପ୍ରଭାବ ପକାଇଥାଏ